ଆମେ ଯେଉଁ ଫସଲ ଚାଷ କରିଥାଉ ବିଭିନ୍ନ କ୍ଷତିଗ୍ରସ୍ତ ହେଇଥାଏ ମାନେ ଯେମିତି ଆମ ପଶୁ ହେଉ କି ପକ୍ଷୀ ହେଉ କି କୀଟପତଙ୍ଗ ହେଉ ମଧ୍ୟ ଆମର ଫସଲକୁ କ୍ଷତି କରିଥାନ୍ତି ଯେମିତି ଆମେ ହେଉଛୁ ପଶୁ ଭିତର ହେଉଛି ଗାଈ ବଳଦ ଛେଳି ମେଣ୍ଢା ଏଗୁଡ଼ାକ ମଧ୍ୟ ଫସଲ ଆମର ନଷ୍ଟ କରିଦିଅନ୍ତି ଆଉ ହେଉଛି ଯେଉଁ ଚଢ଼େଇ ପାରା ସେମାନେ ମଧ୍ୟ ଆମର ଫସଲ ଗୁଡ଼ାକ ନଷ୍ଟ ମଧ୍ୟ କରନ୍ତି ଆଉ ହେଉଛି ଯେତେବେଳେ ଆମ ଫସଲ ଇଏ କରୁଛୁ ବିଭିନ୍ନ ପୋକ ଲାଗିଯାଉଛି ବିଭିନ୍ନ ଋତୁ ଅନୁଯାୟୀ ମଧ୍ୟ ପକା ଲାଗି ଯାଉଛି ଫସଲକୁ ନଷ୍ଟ କରିଦେଉଛି ଫୁଲ ହେବାକୁ ଦେଉନି ନହେଲେ ଫଳ ଯେତେବେଳେ ଧରିବ ସେହି ଟାଇମ୍ରେ ମଧ୍ୟ ପୋକ ଲାଗିଯାଉଛି ଯେମିତି ଗୋଟେ ହେଉଛି ଉଈ ପୋକ ଖାଇଯାଉଛି ତାପରେ ଆଉ ହଉଚି ଗଣ୍ଠି ପୋକ ଖାଇଯାଉଛି ତାପରେ ହଉଚି ଗୋଟେ ହେଉଛି କାଣ୍ଡ ଭିନ୍ଧା ପୋକ ହେଉଛି ଏଇ ପ୍ରକାର ଭାବରେ ଆମେ ଫସଲକୁ ନଷ୍ଟ କରିଦେଉଛୁ ମାନେ ଏହି ଯେମିତି ଫସଲ ମାନେ ଏଇମାନଙ୍କ ପାଖକୁ ରକ୍ଷା କରିବା ପାଇଁ ଆମେ ବିଭିନ୍ନ ଆମ ଫସଲକୁ ଆମେ ଯେମିତି ଫାର୍ଷ୍ଟ୍ ହେଉଛି ବାଡ଼ ଘେରିବା ତାପରେ ହେଉଛି ବିଭିନ୍ନ ସାର ଗୁଡ଼ାକ ସ୍ପ୍ରେ କରିବା ଯେମିତି ଭାବରେ ଆମେ ଫସଲକୁ ନଷ୍ଟ ସେମାନେ ଯେମିତି କରିପାରିବେନି ତାପରେ ହେଉଛି ଆମେ ହେଉଛି ମୂଷା ମୂଷାମାନେ ମଧ୍ୟ ବିଭିନ୍ନ ଆମର ଯେଉଁ ଅମଳ ଟାଇମ୍ରେ ମଧ୍ୟ ଫସଲକୁ ମୂଳରୁ ସେମାନେ କାଟିକି ନଷ୍ଟ କରିଦିଅନ୍ତି ଯାହାଫଳରେ ଆମେ ବହୁତ କ୍ଷତିଗ୍ରସ୍ତ ମଧ୍ୟ ହେଇଥାଉ ଆଉ ଯେଉଁ ଆମର ହେଉଛି ବିଭିନ୍ନ ପ୍ରଜାତିର ଯେଉଁ ଥାଆନ୍ତି ମାଟି ସହିତ ସେମାନେ ଥାଆନ୍ତି ସେମାନେ ମଧ୍ୟ ଫସଲକୁ ବହୁତ ପରିମାଣରେ ନଷ୍ଟ ମଧ୍ୟ କରନ୍ତି ସେହି ଦୃଷ୍ଟିରୁ ଆମେ ଦେଖିବାକୁ ଗଲେ ଆମେ ଯେଉଁ ଫସଲକୁ ଯେମିତି ସୁରକ୍ଷାରେ ଆମେ ଅମଳ କରିପାରିବା ସେହିଭଳିଆ ଆମେ ଚାଷକୁ ସେମିତି ଭାବରେ କିଛି ସେ କୀଟପତଙ୍ଗକୁ ମାରିବା ପାଇଁ କେଉଁ ଭଳିଆ ଇଏ କରାହବ ସେଭଳିଆ ଆମେ ସେମାନଙ୍କୁ ସାର ବିଷ ପ୍ରୟୋଗ କରିବା ଦରକାର ଯାହାଫଳରେ ଆମ ଫସଲକୁ ନଷ୍ଟ ପଶୁପକ୍ଷୀ କିମ୍ବା କୀଟପତଙ୍କ ଠାରୁ ରକ୍ଷା ପାଇବା ସେହିଭାବରେ ଆମେ କରିବା ଦରକାର